ହ୍ୟାଲୋ ନମସ୍କାର ଏବେ ଏଇନା କେଉଁଠୁ ଏତେ ପଇସା ମୁଁ ଦେଇ ପାରିବି ଯଦି ତୁ କ'ଣ ଜଣେ ଅଛୁ କି ତୁମ ସମସ୍ତଙ୍କର ପୂଜା ପାଇଁକି ଯଦି ସମସ୍ତେ କହିବ ମୁଁ କେଉଁଠୁ ଏତେ ପଇସା ଆଣିବି ମୁଁ ଦୁଇ ହଜାରରୁ ଅଧିକା ପାରିବିନି ସମସ୍ତଙ୍କ କଥା ବୁଝିବି ନା ଖାଲି ତୁମରି କଥା ବୁଝୁଥିବି ତା'ପରେ ତୁମେ ମୋତେ ଆଗରୁ ଜଣାଇ ଥାଆନ୍ତ ସେ ଗୋଟିଏ କଥା ହୋଇଥାନ୍ତା ଏବେ ତ ତୁମେ ଆଉ ମୋ ପାଖରେ ତ ଏଇନେ କିଛି ନାହିଁ ସେମିତି ଦୁଇ ହଜାର ଠୁ ମୁଁ ଆଉ ଅଧିକା ଦେଇପାରିବି ନାହିଁ ତେଣୁ ସେତିକିରେ ବୁଲିକରି ଆସିବ କି ନ ଆସିବ ତୁମେ ଯାହା କର ତୁମ ଚିନ୍ତା ତୁମେ କରିବ ଆଉ ଅଧିକ ମୁଁ ଦେଇ ପାରିବିନି ସମସ୍ତଙ୍କୁ ଦେବି କି ନାହିଁ ଅଧିକ ଦରକାର ହେଲେ ତୁମକୁ ଯଦି ତଥାପି ଅଧିକ ଯଦି ଦେଇ ପାରିବି ହେଲେ ଯଦି ମୁଁ ସେହି ଅଢ଼େଇ ହଜାର କିମ୍ବା ତିନି ହଜାର ଭିତରେ ଦେବି ଆଉ ଅଧିକା ଦେଇ ପାରିବିନି ସମସ୍ତଙ୍କୁ ଦେବି କି ନାହିଁ ତଥାପି ସମସ୍ତଙ୍କ କଥା ବୁଝିବାକୁ ପଡ଼ିବ ନା ଖାଲି ତୁମରି କଥା ବୁଝିଲେ କେମିତି ହେବ ତେଣୁ ତୁମେ ସେତିକିରେ ଯେମିତି ଚଳିକରି ଆସିବ ତାକୁ ସୁବିଧା କରିକି ତୁମେ ତୁମର ଯାହା କରିବ ତାକ ସିଏ ତ ସେମିତି ତୁମରି ଭଳିଆ ପାଞ୍ଚ ସାତ ହଜାର କହିବ ଯଦି ପାଞ୍ଚ ସାତ ହଜାର କହିବ ତାକୁ ସେମିତି ଦୁଇ ହଜାର ଅଢ଼େଇ ହଜାର ଦେଇକି ବୁଝା ବୁଝି କରିକି ଛାଡ଼ିଦେବି ଆଉ କ'ଣ ବାଲାନ୍ସ ନିଜର କାହିଁ ମୋ ପାଖରେ ଦେବି ସେତିକି ଯେ ବାଲାନ୍ସ ପଇସା କାହିଁ ସବୁ ତ ଚାଷବାସରେ ଲାଗୁଛି ଫସଲରେ ଲାଗୁଛି ତା'ପରେ ଲୋକ ମାଗୁଛନ୍ତି ଆଉ ପୁଣି ଆସିବି ଫସଲ ବୋଇବା ଟାଇମ୍ ହୋଇଗଲା ତା'ପରେ ମୋ ପାଖରେ ଆଉ ଜମା ପଇସା ସିନା ଥିଲେ ବିଶେଷ ହୁଅନ୍ତା ପଇସା ବିଶେଷ କାହିଁ ମେ ସେମିତି କହିଲେ କେମିତି ହେବ ହଁ ହଁ ତିନି ହଜାର ଭିତରେ ଦେବି ଆଉ ଅଧିକା ଦେଇ ପାରିବି ନାହିଁ ତୁମେ ସେମିତି ହୋଇକି ମୋତେ ବେଳ କାହିଁ ଯେ ମୋର ତ ଟାଇମ୍ ଥିଲେ ଯିବି ସିନା ତୁମକୁ ହଁ କରିଦେବି କେମିତି ଦେଖିବା ଚେଷ୍ଟା କରିବା ଆଉ କ'ଣ ଚେଷ୍ଟା କରିବି ମୁଁ ଯଦି ତା ସୁବିଧା ସୁଯୋଗ ଦେଖିକି ଯାହା କରିବା ଆଉ କ'ଣ ଆସୁଛି ନା ସେଥିପାଇଁ ବ୍ୟସ୍ତ ନାହିଁ ସିଏ ଏଠି ସିଏ ମଧ୍ୟ ଲଗାଇଛି କାଲିଠୁ ଲଗାଇ ଦେଇଛି ଟଙ୍କା ପାଇଁ କି ତାକୁ ତୁମେ ତିନି ହଜାର ମୁଁ ଦେଉଛି ବୋଲି ତୁମେ ତା'ହେଲେ ସିଏ ଯଦି ପଚାରେ ତୁମେ କିଛି କହିବନି ହୁଁ ହେଲା ଆଉ କ'ଣ ହଁ ରଖ ନମସ୍କାର